ହେଲୋ କ୍ୟାବ୍ ବାଲା ଭାଇ ମୁଁ ରୁଚି କହୁଛି କିଛି ସମୟ ପୂର୍ବରୁ ମୁଁ ଆପଣଙ୍କ କ୍ୟାବ୍ ବୁକିଂ କରିଥିଲି କିନ୍ତୁ ତାହା ବି ମୁଁ ବାତିଲ କରିବାକୁ ଚାହୁଁଛି କାରଣ ମୁଁ ଯେଉଁ ସ୍ଥାନକୁ ଯିବାକୁ ଥିଲା ସେଠାକୁ ଯିବାକୁ ମୋତେ ଯିବାକୁ ବିଳମ୍ବ ହେଉଛି କାରଣ ମୁଁ ଯେତେ ସ୍ଥାନର ରୁ କଲ୍ କଲ୍ କରି କ୍ୟାବ୍ ବୁକିଂ କରିଥିନି ଡ୍ରାଇଭର ଡେରି କରିଛି ମୁଁ ଏହି ସ୍ଥାନକୁ ଚାଲି ଯାଉଛି ମା ବାପା କହିଲେ ତୁ ବହୁତ ଦୂର ଦୂରରେ ଗାଁର ଗାଁକୁ ଯିବୁ କାହିଁକି ସେହି ଗାଁର ସେହି ଗାଁର ସେହି ଗାଁ ତୁ ବିଲମ୍ବରେ ପହଞ୍ଚି ଯାଇପାରିବୁନି କି କିଛି କିଛି ଆହ୍ୱନରେ ତୁ ବହୁତ ଦୂରକୁ ଯିବାକୁ ଚେଷ୍ଟା କରୁଛୁ ବହୁତ ଦୂରରେ ସେ ଗାଁ ଅଛି କିନ୍ତୁ ସେ ସେ ତତେ ମୁଁ ଆମକୁ ନେଇ ପଶ ତେଁ ଦେ ତୁଇ ତୁଇ କ୍ୟାବ ବୁକିଂ କରିଥିଲୁ ଦେଲେ ତୁ ଘର ଲୋକେନ୍ ମନା କରିବାରୁ ମୁଇଁ ବୁକିଂ କରୁଛେ